ହଁ ହ୍ୟାଲୋ ହଁ ଆପଣ୍ ଇ ଯେନ୍ ତୁମର୍ ଯେନ୍ ପ୍ଲେ କେନ୍ତା ଚାଲୁଚେ ଖେଲ ଖୁଲା କେନ୍ତା ଠିକ୍ ଚାଲୁଚେ ହଁ ଆଉ ମୁଇଁ ତ ଜାଣିଚ ଆଉ ଦୁଇ ଚାର୍ ଦିନ ହେଲା ଯେଇନେଇ ପର୍ବା ତ ଆମର୍ ଯେନ୍ ଠିକ୍ ସବୁ ଅଛେ ତ ଆମର୍ ରନିଙ୍ଗ୍ ଫନିଙ୍ଗ୍ ସବୁ ଯାହା ହୋଉଛି ଭଲ୍ସେ ହୋଉଛେ

ହଁ ଆଉ ଯେନ୍ ଆମର୍ ଟ୍ରାକ୍ଟା ଅଛେ ସବୁ କ୍ଲିନ୍ ରଖ୍ବ ଆଉ ସବୁ ଯେନ୍ଟା ଅଛେ ଭଲ୍ସେ ଟିକେ ହେଁ ହଁ ଠିକ୍ ଅଛେ ରହେଲି